ନୟାଗଡ଼ ଜିଲ୍ଲାର କୃଷିଜାତୀୟ ଦ୍ରବ୍ୟ ଗୁଡ଼ିକ ହେଉଛି ଆଖୁ ଧାନ ରାଶି ବିଭିନ୍ନ ପ୍ରକାର ପନିପରିବା ଚାଷ କରିଥାଆନ୍ତି ଆଖୁ ଏକ ଅର୍ଥକାରୀ ଫସଲ ବହୁତ ଲୋକ ଧାନ ଚାଷ କରିବାକୁ ଭଲ ପାଆନ୍ତି ଧାନ ସରିବା ପରେ ଲୋକମାନେ ପନିପରିବା ଚାଷ କରିବାକୁ ଭଲ ପାଆନ୍ତି ଏଠାରେ ଲୋକ ପଶୁମାନଙ୍କୁ ବହୁତ ଭଲ ପାଇଥାନ୍ତି ଯେପରିକି ଘରେ ଗାଈ ଛେଳି ମେଣ୍ଢା କୁକୁଡ଼ା ଇତ୍ୟାଦି ପାଳନ କରିଥାନ୍ତି ଏଥିରୁ ମଧ୍ୟ ବିଭିନ୍ନ ପ୍ରକାର ଲାଭ ପାଇଥାନ୍ତି ଆଜିକାଲି ସରକାର ଆଗକୁ ଯିବା ପାଇଁ ବିଭିନ୍ନ ପ୍ରକାରର ଯୋ ଲୋନ୍ ଯୋଗେଇ ଦେଉଛନ୍ତି ଜଳସେଚନ ପାଇଁ ବିଭିନ୍ନ ପ୍ରକାର ମଧ୍ୟମ ଅଛି ଯେପରି ପୋଖରୀ ନଦୀ ନାଳ ଇତ୍ୟାଦି ଏବଂ ବୋରିଂ ମଧ୍ୟ ପ୍ରତ୍ୟେକ ବିଲ ମାନଙ୍କରେ ଖୋଳୁଛନ୍ତି ଆଜିକାଲି ଟେକ୍ନୋଲୋଜି ଏତେ ଆଗେଇ ଗଲାଣି ଲୋକମାନେ ଆଉ ଲଙ୍ଗଳରେ ଚାଷ କରିବାକୁ ଭଲ ପାଉନାହାନ୍ତି ଟ୍ରାକ୍ଟର ପାୱାରଟିଲର ଇତ୍ୟାଦିର ସାହାଯ୍ୟ ନେଇ ଲୋକମାନେ ବହୁତ ଆଗେଇ ଗଲେଣି